ଗ୍ରାମାଞ୍ଚଳରେ ଆମର ସ୍କୁଲଟେ ଭଲ ନାହିଁ ଯେଉଁଥିରେ କି ସ୍କୁଲ ଅଛି ସେଥିରେ ଶିକ୍ଷାର ଅଭାବ ବହୁତ ଅଛି ଆଉ ଶିକ୍ଷା ପାଇଁ ପିଲାମାନେ ଅଳ୍ପ ପାଠ ପଢ଼ି ରହିଯାଉଛନ୍ତି ଯେଉଁଥିରେ କି ଆମର ଆମର ପରିବେଶ ଅସାମାଜିକ ଅଶାନ୍ତି ହେଉଛି ଯେଉଁଥିରେ ପିଲାମାନେ ପାଠ ନପଢ଼ି ଅବାଟକୁ ଚାଲି ଯାଉଛନ୍ତି ଆଉ ଗ୍ରାମାଞ୍ଚଳର ରାସ୍ତା ରାସ୍ତାକୁ ଦେଖିବାକୁ ଗଲେ ରାସ୍ତା ତ କିଛି ନକହିଲେ ଚଳେ ରାସ୍ତାରେ ତ ଖାଲ ଢିପ ଆଉ ଯେଉଁଥିରେ କି ଆମେ ଗୋଟିଏ ଶହେ ଆଠ କି ଆମ୍ବଲାନ୍ସ ଡାକିଲା ବେଳକୁ ସେମାନେ ଆସି ପାରୁନାହାନ୍ତି ରାସ୍ତାର ବହୁତ ଅଭାବ ଆଉ ଆମର ସ୍ଵାସ୍ଥ୍ୟ ସ୍ଵାସ୍ଥ୍ୟ ଅବସ୍ଥା ଆମର ଯଦି ଥାଆନ୍ତା ଗୋଟେ ଗାଁରେ ମେଡ଼ିକାଲ ଥାଆନ୍ତା ସରକାରଙ୍କର ତାହେଲେ ଲୋକମାନେ ବହୁତ ସେଥିରୁ ଉପକୃତ ହେଉଥାନ୍ତେ ଏବଂ ଆଉ ସ ରାଜନୈତିକ ରାଜନୈତିକ ହେଲେ ଯେତେବେଳେ ଆସୁଛି ଭୋଟ ସେ ଆସୁଛନ୍ତି ରାଜନୈତିକ ରାଜନୈତିକବାଲା ଆସୁଛନ୍ତି ଆଉ ବହୁତ ପ୍ରକାର କଥା କହୁଛନ୍ତି ଯେଉଁଥିରେ କି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଖା ଦେଉନାହାନ୍ତି କି ଆ ଯେମିତି ସେମିତି କାମ ରହିଯାଉଛି